ପାଣିପାଗ କୀଟପତଙ୍ଗ ଏବଂ ଆମର ଫସଲକୁ ପ୍ରଭାବିତ କରୁଥିବା ଅନ୍ୟାନ୍ୟ କାରଣ ଗୁଡ଼ିକର ପରିବର୍ତ୍ତନ ଆମେ କଷ୍ଟକର ରୂପେ ଗ୍ରହଣ କରୁଛୁ କାରଣ ପାଣିପାଗ କେତେବେଳେ କମ ହେଉଛି ତ କେତେବେଳେ ବଢ଼ି ଯାଉଛି ସେଥିପାଇଁ ଚାଷୀକୁ ବହୁତ କ୍ଷତି ସହିବାକୁ ପଡ଼ୁଛି ପୁଣି କୀଟପତଙ୍ଗ ଦ୍ୱାରା ଚାଷୀର ଫସଲ ବି ନଷ୍ଟ ହେଉଛି ଆମେ ମାନେ କୃଷିକାର୍ଯ୍ୟ କଲା ବେଳେ ପାଣିପାଗ କୀଟପତଙ୍ଗ ଦ୍ୱାରା ଆମର ଚାଷ ଜମି ବହୁତ ନଷ୍ଟ ହେଉଛି ସେଥିପାଇଁ ମୁଁ ଏହାକୁ କଷ୍ଟକର ରୂପେ ଗ୍ରହଣ କରୁଛି